ଗ୍ରାମୀଣ କୃଷିରେ କୁଶଳୀ ଶ୍ରମିକ ଖୋଜିବା ନିଶ୍ଚିତ ଖୋଜିପାରିବା ଆମେ କାହିଁକିନା ପ୍ରତି ଗାଁ ଗହଳିରେ କୃଷକମାନେ ହିଁ ବାସ କରିଥାନ୍ତି ଆଉ ସେମାନେ ଭଲ କାମ କରନ୍ତି କିନ୍ତୁ ସେମାନେ